ମୋର୍ ଘର୍ର ଆଗ୍ଆଡ଼େ ଅଛେ ବଗିଚା ବଗିଚାରେ ମାନେ ଫୁଲ ଫଲ ବହୁତ୍ କିଛି ଇଟା ଯୋଗାହେଇଛେ ଆଉ ସେଥିରୁ ବହୁତ୍ ପୋକ ମଧ୍ୟ ହେଇଚନ୍ ପୋକ ଜେନ୍ଟାକି ଡେଙ୍ଗୁ ମଶା ଆଉ ବହୁତ କିଛି କୀଡ଼ାମାନେ ଅଛନ୍ ସେଥିରୁ ମୁଇଁ ରକ୍ଷା ପାଏବାର୍ ଲାଗି ଉଷ ମଧ୍ୟ ବିଷ ଜେନ୍ଟା ତାହାକେ ମୁଇଁ ମାରିଥାଏସି ଆଉ ସେଟା ମାରିିକରି ନିଜ୍କେ ମୁଇଁ ରକ୍ଷା କରିଥିସି

ରକ୍ଷା ପାଏବାର୍ ଲାଗି ମୁଇଁ ବହୁତ୍ କିଛି ବି ଟ୍ରାଏ କର୍ସି ସେନୁ ଆଉ ଫୁଲ୍ ଫଲ୍କେ ବଞ୍ଚେଇକରି ରଖ୍ବାର୍ ଲାଗି ମୁଇଁ ଚେଷ୍ଟା କର୍ସି ନିଜେ ଯୋଗେଇଚେଁ ସେଟାକେ ଘର୍କେ ସୁନ୍ଦର୍ କରି ରଖ୍ବାର୍ ଲାଗି ମୁଁ ଚାହେଁସି ଆଉ ରଖୁଚେଁ ଆଉ ତାହାକୁ ବିଷ୍ ମଧ୍ୟ ଦେଇକିରି ମାରୁଛେଁ ଆରୁ ନିଜ୍କେ ବି ସେଫ୍ରେ ରଖୁଚେଁ